ହଁ ହଁ ପାରାଦ୍ୱୀପ ଯାଇଥିଲୁ ବୁଲିବା ପାଇଁ କ'ଣ ସବୁ ସେଥିରେ ଦେଖିଲୁ ପାରାଦ୍ୱୀପ ବନ୍ଦର ଆଉ ଆମ ସାର କାରଖାନା ଆଉ ସମୁଦ୍ର କୂଳ ପାରାଦ୍ୱୀପ ପୋର୍ଟ ଏସବୁ ବୁଲିକି ଦେଖିଲୁ ଆସିଲୁ କେମିତି ସବୁ ଯାହାଜ ସବୁ ଆସୁଛି ଯାହାଜ ସବୁ କେମିତି ବେଳାବେଳା ହେଇ ଲାଗୁଛି ଆମ ଦେଶରୁ ସବୁ ଜିନିଷ ରପ୍ତାନୀ ହେଉଛି ଆମଦାନୀ ହେଉଛି ସବୁ ଦେଖିଲୁ ବୁଲାବୁଲି କରିକି ଆସିଲୁ ଆଉ ହଁ ହଁ ଦେଖିଲୁ ବୁଲାବୁଲି କରିକି ଦେଖିଲୁ ସବୁ ବେଳା ବେଳା କେମିତି ଯାହାଜ ଲାଗୁଛି ଆଉ ହଁ ହଁ ସେସବୁ ବି ଦେଖିଲୁ ଆଉ ଆଖପାଖ ଲୋକଙ୍କୁ ବି ମଧ୍ୟ ଆସିକି କହିଲୁ ଯିବା ପାଇଁ ଯାହାଦ୍ୱାରା କି ସେମାନେ ସବୁ ଦେଖିଲେ ଆଉ ସେମାନେ ବି ସବୁ ଜାଣିବେ ଆମ ପାରାଦ୍ୱୀପ ରେ ସବୁ କ'ଣ କ'ଣ ଅଛି କଣ ହେଉଛି କଣ ନାଇ ସେମାନେ ଦେଖିଲେ ସବୁ ଜାଣିବେ ସେ ବିଷୟରେ ମଧ୍ୟ କହିଲୁ ଚୁଙ୍ଗୁଡ଼ି ଘେରି ଚୁଙ୍ଗୁଡ଼ି ଘେରି ଦେଖିଲୁ ମାଛ ବହୁତ ପ୍ରକାର ହୁଏ ବହୁତ ପ୍ରକାର ମାଛ ସବୁ ଧରା ହେଉଛି ସବୁ ଲୋକମାନେ ଜାଲ ପକେଇ ସମୁଦ୍ରରୁ ମାଛ ଧରୁଛନ୍ତି ଯାହାଜରେ ଯାଇକି ଡଙ୍ଗାରେ ଯାଇକି ସବୁ ଜାଲ ଦ୍ୱାରା ମାଛ ଧରୁଛନ୍ତି ବିଭିନ୍ନ ପ୍ରକାର ମାଛ ମଧ୍ୟ ଦେଖିଲୁ

ପର୍ଯ୍ୟଟନସ୍ଥଳୀ ବୋଲି ଜାଣିବେ ଦେଖିବେ ଆଉ ସେମାନେ ମଧ୍ୟ ଅଲଗା ଲୋକଙ୍କୁ କହିବେ ଦିନ ଦିନ ବହୁତ ସାରା ଲୋକ ପର୍ଯ୍ୟଟନସ୍ଥଳୀ ହେବ ଲୋକ ସବୁ ବିଷୟରେ ସବୁ ପାରାଦ୍ୱୀପ ବିଷୟରେ ସବୁ ଜାଣିବେ ଦେଖିବେ ହଁ ହଁ ବେଳାଭୂମି ଯାଇଥିଲୁ ଦେଖିଲୁ ବହୁତ ସୁନ୍ଦର ଲାଗିଲା ପଥର ବନ୍ଧ ପାଣି ଆସି ପଥରରେ ବାଡ଼େଇ ହେଉଛି ସେସବୁ ବି ଗୋଟେ ଦେଖିବା କଥା ବିଜୁ ପଟ୍ଟନାୟକ ପାର୍କ ବି ମଧ୍ୟ ପାରାଦ୍ୱୀପରେ ଅଛି ସେଇଟା ବି ଦେଖିଲୁ ଆଉ ତାଙ୍କର ଗୋଟେ ବଡ଼ ଷ୍ଟାଚୁ ମଧ୍ୟ ଅଛି ତାକୁ ବି ମଧ୍ୟ ଦେଖିଲୁ ସେ ପାରାଦ୍ୱୀପ ପାଇଁ ଉତ୍କଳ ପୁତ୍ର ସେଟା ବି ସମସ୍ତଙ୍କୁ କହିବାକୁ ପଡ଼ିବ ବିଜୁ ପଟ୍ଟନାୟକ ଅଛନ୍ତି ପାରାଦ୍ୱୀପ ଉତ୍କଳ ପୁତ୍ର ତାଙ୍କ ବିଷୟରେ ବି ମଧ୍ୟ କହିଲୁ ତାଙ୍କ ଷ୍ଟାଚୁ ଦେଖିଲୁ ହଉ ଉଦ୍ୟାନ ଯୋଉ ପାର୍କ ଅଛି ସେଟା ବି ମଧ୍ୟ ଦେଖିଲୁ ବୁଲାବୁଲି କରିକି ଆସିଲୁ ଆଉ

ହଁ ହଁ ଆଜ୍ଞା